ମୋର ମାତୃଭାଷା ଓଡ଼ିଆ ଏହା ଏକ ସୁନ୍ଦର ଭାଷା ଏହାର ବାକ୍ୟ ବ୍ୟାକରଣ ବହୁତ ସୁନ୍ଦର ଓଡ଼ିଆ ସମସ୍ତେ କହନ୍ତି ଓଡ଼ିଆ ସହଜ ଭାଷା କିନ୍ତୁ ଏହାର ବ୍ୟାକରଣ ହେଉଛି ବହୁତ କଷ୍ଟ ଆମର ଓଡ଼ିଆ କବି କେତେ ଅଛନ୍ତି ମାନେ ଏହାର ଗୀତ ଗଳ୍ପ ଆଉ ଉପନ୍ୟାସ ଆଦି ରଚନା କରିଛନ୍ତି ଆଜି ଏହାର ଏଇ ମାନେ ଏହି କବିମାନଙ୍କ ଗୀତ ଗଳ୍ପ ୟାକୁ ଦେଖି କେତେଟା ଆଜିର ଯୁବପିଢ଼ି ବହୁତ ଅନୁସରଣ କରି ବହୁତ ଉପକୃତ ହୋଇଛନ୍ତି